ସବୁଠାରୁ ଆଜିକାଲି ମୋବାଇଲ୍ରେ ଆମେ ବି ପକେଟ୍ରେ ମୋବାଇଲ ଧରିକି ଆସୁଛୁ ସେଥିରେ ହ୍ୱାଟ୍ସଅପ୍ ଚାଲୁଛି ବାକି ଫେସବୁକ୍ ଚାଲୁଛି ଇନ୍ସଟାଗ୍ରାମ୍ ଚାଲୁଛି ସେଇଟା କ'ଣ ଟିକ୍ ଟକ୍ ଚାଲୁଛି ସବୁପ୍ରକାର ଚାଲୁଛି କିନ୍ତୁ ଜିନିଷ ହେଲା କ'ଣ ନା ସ୍ମାର୍ଟଫୋନଟା ଭଲ ଚଞ୍ଚଳ ଖବର ଦେବା ପାଇଁ ଯେଉଁଟାକ ସ୍ମାର୍ଟଫୋନରେ କାର୍ଯ୍ୟ ଯେଉଁଗୁଡ଼ାକ ଆମେ କମ୍ପୁଟରରେ ବାହାର କରିବାକୁ ଯାଉଥିଲେ ସେଇଟା ହୋଇପାରୁଛି ସେଇଟାକୁ ଯେଉଁ ବାଟରେ ବ୍ୟବହାର କରାଯିବା କଥା ସେ ବାଟରେ ବ୍ୟବହାର କଲେ ଭଲ କିନ୍ତୁ ଫାଇଦା କିନ୍ତୁ ତାର କ୍ଷତି ହେଲା ତାକୁ ଅପବ୍ୟବହାର କରାଯାଉଛି ଆମର ପୁଷ୍ପା ପୋଷ୍ଟ ଅଫିସ ଚାଲୁନାହିଁ କହିଲେ ଚଳେ ଚିଠି ଯିବା ଯାଉ ଆସିବା ହେଉନାହିଁ ଚିଠି ଆଜିକାଲିର ଜେନେରେସନ୍ ପିଲାମାନେ ଚିଠି ଦେବା ଚିଠି ଲେଖିବା ଜାଣିଛନ୍ତି କିନ୍ତୁ ପ୍ରାକ୍ଟିକାଲ ଚିଠି ଦେଇକରି ତାର ଫାଇଦା ଜାଣିପାରୁନାହାନ୍ତି ତାପରେ ଜିନିଷ ହେଲା ଆଜିକାଲି ଛୋଟ ପିଲାଗୁଡ଼ାକ ସବୁ ମୋବାଇଲ୍ ଧରିକରି ଆପ୍ ଲୋ ଆପ୍ ଦେଖୁଛନ୍ତି ଆଉ ହ୍ୱାଟ୍ସଅପ୍ ଦେଖୁଛନ୍ତି ଆଉ ଫେସବୁକ୍ ଦେଖୁଛନ୍ତି ଏଗୁଡ଼ାକରେ କ'ଣ ହେଉଛି ନା ପ୍ରଭାବ ପଡ଼ୁଛି ସେମାନେ ପ୍ରାକ୍ଟିକାଲ୍ ଫିଜିକାଲରେ କୌଣସି ପ୍ରକାର ଖେଳକୁଦ ଏସବୁ ଜିନିଷ କରିପାରୁନାହାନ୍ତି ତେଣୁ ସେଥିପାଇଁକା ସେମାନେ ବହୁତ କ୍ଷତି ଆଗକୁ ହେବ ରୋଗ ବହୁତ ବ୍ୟାଧୀ ବଢ଼ିବ ସେମାନେ କୌଣସି ପ୍ରକାର ମାନେ ତାଙ୍କର ଏଜ୍ ମାନେ ଯେଉଁଟାକ ଲାଇଫ୍ ଲାଇଫ୍ ସେଗୁଡ଼ାକ ବହୁତ କମିଯିବ ସେଥିପାଇଁକା ଏଟା ବହୁତ କ୍ଷତି ଜୀବନ ପ୍ରତି ବହୁତ କ୍ଷତି